ମୁଁ ଷ୍ଟୁଡେଣ୍ଟ ଲୋନ୍ ବିଷୟରେ ଜାଣିଛି ସାଧାରଣତଃ ଗାଁ ଗହଳିମାନଙ୍କରେ ଷ୍ଟୁଡେଣ୍ଟ ଲୋନ୍ ନିହାତି ଆବଶ୍ୟକ କାହିଁକିନା ଗାଁ ଗହଳିରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ପ୍ରଚୁର ପରିମାଣରେ ଅର୍ଥ ନଥାଏ ସେଥିପାଇଁ ଗାଁ ଗହଳିର ଲୋକମାନେ ବ୍ୟାଙ୍କରୁ କିନା ଲୋନ୍ ଆଣିଥାନ୍ତି ଶିକ୍ଷା ଲୋନ୍ ଶିକ୍ଷା ଲୋନ୍ ଆଣିଥାନ୍ତି ତାକୁ ସେମାନେ ପିଲାମାନଙ୍କର ପାଠ ପଢ଼ାଇବାରେ ବ୍ୟବହାର କରିଥାନ୍ତି ପିଲାମାନେ ପାଠ ପଢ଼ି ସାରିକି ଚାକିରି କରିବା ପରେ ସେହି ଲୋନ୍କୁ ଅଳ୍ପ କିଛି କିଛି କରିକି ସୁଝନ୍ତି